ଆମ ଏହି ଦେଶରେ ଖାଇବାଟା ହେଉଛି ସବୁଠାରୁ ଭଲ ଖାଦ୍ୟ ଭାତ ଡାଲି ତରକାରୀ ଆଉ ଏମିତି ସବୁ ବିଭିନ୍ନ ପନିପରିବା ପଡ଼ି ଗୋଟେ ତରକାରୀ ମିକ୍ସ ତରକାରୀ ତା' ଦେହରେ ମସଲା ସବୁ ଅଛି କରି ପାଉଡ଼ର୍ ଧନିଆ ପାଉଡ଼ର୍ ଚିକେନ୍ ପାଉଡ଼ର୍ ଫାଉଡ଼ର୍ ବହୁତ ଟାଇପ୍ର ମସଲା ଅଛି ସେସବୁ ମସଲା ପକେଇକିନି ବି ତରକାରୀ କଲେ ସେଇଟା ବହୁତ ସ୍ଵାଦିଷ୍ଟ ଲାଗେ ଖାଇବା ପାଇଁ ହଁ ହଁ ଖାଇବା ତ ବହୁତ ଏ ନା ପିଠା ବି ସବୁ ବହୁତପ୍ରକାର ପିଠା ଅଛି ଯାହାକି ଆମେ ସବୁ ଘରେ ବନେଇ ଖାଉଛୁ ଆମେ ଧର ଆମ ପରିବାର ସମସ୍ତେ ସମସ୍ତେ ପସନ୍ଦ ଆସେ ସେ ଖାଇବା ସବୁ ପୋଡ଼ ପିଠା ପୋଡ଼ ପିଠା ମଣ୍ଡା ପିଠା ଆରିସା କାକରା ଏମିତି ସବୁ ପିଠା ନା ଓଡ଼ିଆଙ୍କର ବେଶୀ ପସନ୍ଦ